ଚିତ୍ର ଆଙ୍କିବା ପାଇଁକା ଆହ୍ୱାନପୂର୍ଣ୍ଣ ଦିଗ ଯଦି ଆମେ ଧରିବା ତା'ହେଲେ ସେହିଟା ହେଉଛି ଆମର ପାରିପାର୍ଶ୍ଵିକ ପରିସ୍ଥିତି ଆମର ଆର୍ଥିକ ପରିସ୍ଥିତି ମାନସିକ ସ୍ଥିତି ଯଦି ଭଲ ରହିଲା ତା'ହେଲେ ଆମେ କୌଣସି ଚିତ୍ରକୁ ଗୋଟିଏ ଭଲ ଚିତ୍ର ଦେଇପାରିବା ଭଲ ରୂପ ଦେଇପାରିବା ତା'ସହିତ ଚିତ୍ର ଆଙ୍କିବା ପାଇଁକା ବହୁ ପ୍ରକାର ସରଞ୍ଜାମ ଏବେ ବାହାରିଲାଣି ତାକୁ ବି ସମସ୍ତଙ୍କ କ୍ଷେତ୍ରରେ ତ ନୁହେଁ ସେହିଟା ଆଉ ବହନ କରିବା ସମସ୍ତଙ୍କ କିଣିପାରିବା କିନ୍ତୁ ମୋ କ୍ଷେତ୍ରରେ ଯେତିକି ସମ୍ଭବ ହୋଇପାରୁଛି ମୁଁ କିଣିପାରୁଛି ଆଉ ଚିତ୍ର ଆଙ୍କିଲାପରେ ସେ ଚିତ୍ରକୁ ଯଦି ଆମେ ବାହାରକୁ ଦେଖାଇପାରୁଛେ ସମାଜ ଖବରକାଗଜ ମାଧ୍ୟମରେ ହେଉ